ହିନ୍ଦୁ ଧର୍ମକୁ ବିଶ୍ୱାସ କରେ ହିନ୍ଦୁ ଧର୍ମ ଆଜି ସର୍ବ ପୁରାତନ ଧର୍ମ ସନାତନ ଧର୍ମ ନାମରେ ଖ୍ୟାତ ଏଇ ଧର୍ମ ପୃଥିବୀ ଯେତେବେଳେ ସୃଷ୍ଟି ହେଲା ସେଇଦିନ ଠାରୁ ହିନ୍ଦୁ ଧର୍ମ ପ୍ରଚଳିତ ଅଛେ ଆଉ ମୁଁ ସମସ୍ତ ଦେବାଦେବୀଙ୍କୁ ପୂଜା କରେ ମୁଁ ଶ୍ରୀରାମଙ୍କର ଅନନ୍ୟ ଭକ୍ତ ଶ୍ରୀରାମଙ୍କର ଅନ୍ୟାନ୍ୟ ଭକ୍ତ ହିସାବରେ ମୋର ମନେ ପଡ଼େ ଯେତେବେଳେ ରାମ ବନବାସ ଗଲେ ବନବାସରୁ ସୀତା ମାତାଙ୍କର ରାବଣ ଚୋରେଇ ନେଲା ସେତେବେଳେ ସେ ଖୋଜି ଖୋଜି ନ ପାଇାଇବାରୁ ହନୁମାନଙ୍କ ସାହାଯ୍ୟ ସତ୍ତ୍ୱେ ଶ୍ରୀଲଙ୍କାରେ ତାଙ୍କୁ ଠାବ କଲେ ଠାବ କଲାପରେ ସେ ସମସ୍ତ ବାନର ସେନାକୁ ନେଇ ବାନର ଭାଳୁ ସମସ୍ତେ ମିଶିକି ସେଇଠି ସେତୁବନ୍ଧ ନିର୍ମାଣ କରି ଯାଇକି ଶ୍ରୀଲଙ୍କାରେ ପହଞ୍ଚିଲେ ଶ୍ରୀଲଙ୍କାରେ ରାବଣ ସହିତ ଭୀଷଣ ଯୁଦ୍ଧ ହେଇଥିଲା ଏବଂ ଭୀଷଣ ଯୁଦ୍ଧରେ ରାବଣର ସବଂଶକୁ ନାଶ କରିଦେଇଥିଲେ ଏବଂ ସେ ବିଜୟ ଲାଭ କରିଥିଲେ ରାମଙ୍କ ଆଦର୍ଶକୁ ଆମେ ଯେତେ ଚିନ୍ତା କଲେ ମଧ୍ୟ ଭାବିପାରିବା ନାହିଁ ସେ ପ୍ରଜାଵଶ୍ଚଳ ରାଜା ଥିଲେ ସେ ସୁଖରେ ଦୁଃଖରେ ସମସ୍ତଙ୍କ ସଭାଗୀ ହେଇ ବିନା ଦ୍ଵେଷରେ ସେ ଶାସନ କରୁଥିଲେ ତାଙ୍କର ଶାସନ ଭାତୃବତ୍ସଳ ସବୁ ମନରେ ଶିହରଣ ହୋଇଉଠେ ତାଙ୍କର ସେଇ ଯେଉଁ କାର୍ଯ୍ୟକଳାପ ସତରେ ଶ୍ରୀରାମ ହଉଛନ୍ତି ମହାନ ଆଉ ଆମର ରୀତିନୀତି କହିଲେ ଆମେ ହିନ୍ଦୁ ଧର୍ମର ଅନେକ ରୀତିନୀତି ରହିଛି ରୀତିନୀତି କହିଲେ ଆମେ ରାମନବମୀ ପାଳନ କରୁ ହୋଲି ପାଳନ କରୁ ଦୀପାବଳି ପାଳନ କରୁ ତା'ପରେ ଆମ ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ପାଳନ କରୁ ବାର ମାସରେ ତେର ଯାତ୍ରା ଆମେ ପାଳନ କରୁ ସବୁ ରୀତିନୀତି ଭଲ୍ ଆଜି

ଅନେକ ବଡ଼ ବଡ଼ ସତୀଦାହ ପ୍ରଥା ଏମିତି ଅନେକ ପ୍ରଥା ଆମ ଆମ ଧର୍ମରୁ ମଧ୍ୟ ଉଠିଯାଇଛି ତେଣୁ ଆମ ଧର୍ମ ହଉଛି ବିଶ୍ୱର ସର୍ବଶ୍ରେଷ୍ଠ ଧର୍ମ ଏବଂ ସର୍ବ ପୁରାତନ ଧର୍ମ ମଧ୍ୟ ଅଟେ